ହ୍ୟାଲୋ ମ୍ୟାଡ଼ମ୍ ନମସ୍କାର ଏ ମୁଁ ଯିବି ହ୍ୟାଲୋ ଆପଣଙ୍କ ପାଖକୁ ହ୍ୟାଲୋ କେତେ ସିଖଉଛନ୍ତି କେତେ ପଇସା ପିଲା କେତେଜଣ ଯାଉଛନ୍ତି ହଁ ଅନ୍ଲାଇନ୍ ନା ଅଫ୍ଲାଇନ୍ ନା ଅନ୍ଲାଇନ୍

ଅଫ୍ଲାଇନ୍ ଶିଖଉଛନ୍ତି ନା ମୋ ସହିତ ମୋ ସହିତ ଆହୁରି ଚାରି ଜଣ ପିଲା ଯିବେ ହଉ ହଉ ଅନ୍ଲାଇନ୍ ଶିଖିଲେ ଯେତିକି ପଇସା ଅଫ୍ଲାଇନ୍ ଶିଖିଲେ ସେତିକି ପଇସା କି

ହଉ ହଉ ହଉ ହଉ କାଲି ଠୁ ଯିବି ଆଉ ରଖିଲି